ହେଲୋ

ସିଙ୍ଗଡ଼ା ବରା ଚାଟ୍ ମାନେ ଭେଜିଟେବୁଲ୍ ଚପ୍ ପିଆଜି ସବୁ ପ୍ରକାର ପାଇପାରିବେ ଆପଣଙ୍କୁ କ'ଣ ଦରକାର ଉଁ ପିସ୍ ସାତଟଙ୍କା ସାତଟଙ୍କା ସବୁ ସାତଟଙ୍କା ଖାଲି ଭେଜିଟେବୁଲ୍ ଚପ୍ ଦଶଟଙ୍କା ଚାଟ୍ କୋଡ଼ିଏ ଟଙ୍କାରୁ ଷ୍ଟାର୍ଟ୍ ସବୁ ଜିନିଷର ରେଟ୍ ବଢ଼ିଯାଇଛି ନା ପରିବାଠୁ ନେଇକି ତେଲ ସବୁର ରେଟ୍ ବଢ଼ିଯାଇଛି ଆଉ ରେଟ୍ ତ ବଢ଼େଇବାକୁ ପଡ଼ିବ ହିଁ ଅ ହ ଆପଣ ଷ୍ଟଲ୍କୁ ଆସିଯାଆନ୍ତୁ ଆଉ ନିଜେ ଦେଖିକି ଯିବେ ହାଇଜେନିକ୍ କେତେ ବଢ଼ିଆ ଆଉ ସଫାସୁତୁରା ତେଲ ବି ଆମେ ଭଲ କ୍ୱାଲିଟିର ଇଏ କରୁଛୁ କିଛି ଖରାପ ନାଇଁ ହୁଁ ହୁଁ ଆଉ ଆସିଲେ ହିଁ ଆପଣ ଜାଣିପାରିବେ କେମିତି କ'ଣ ଆଉ ଫୋନ୍ରେ ତ ବତେଇ ହେବନି ଆପଣ ଷ୍ଟଲ୍କୁ ଆସନ୍ତୁ ଷ୍ଟଲ୍ରୁ ଦେଖିବେ ଆପଣଙ୍କୁ କମ୍ଫର୍ଚେବୁଲ୍ ତ ନେବେ ହାଇଜେନିକ୍ ବହୁତ ଆଉ ଆମର ଲେଡ଼ିଜ୍ମାନେ ହିଁ ଲେଡ଼ିଜ୍ମାନେ ହିଁ ସବୁ କରୁଛନ୍ତି ହେଲୋ ବରା ଗୋଟା କେତେ ଆଚ୍ଛା ହଁ ଓହୋ ହଁ ଆସିବେ ହେଲା ବରା ଗୋଟେ ସାତ ପିସ୍ ସବୁ ସାତ ପିସ୍ ଖାଲି ଭେଜିଟେବୁଲ୍ ଚପ୍ ସେ ଦଶଟଙ୍କା ପିସ୍ ତା ସହିତ ଆପଣଙ୍କର ହଁ ହଁ ହଁ ହଁ ସବୁ ଖୋଜିଲେ ବି ସମାନ ହେଲା ହଁ ସବୁ ଗୋଟେ ରେଟ୍ ଖାଲି ଭେଜିଟେବୁଲ୍ ପ୍ରାଇସ୍ଟା ଦଶଟଙ୍କା ଚାଟ୍ ଚାଟ୍ ମିଳୁଛି ତା ସହ ଷ୍ଟଲ୍ରେ ଆମ ଷ୍ଟଲ୍ର ଅର୍ଡର୍ସ ତ ବହୁତ ଫାଷ୍ଟ୍ ଫାଷ୍ଟ୍ ଷ୍ଟଲ୍ ବି ଅଛି ଯେମତିକି ସିବି ଚାଓମିନ୍ ମଞ୍ଚୁରିଆନ୍ ରୋଲ୍ ପକୋଡ଼ା ଫକୋଡ଼ା ବହୁତ ଆଇଟମ୍ରେ ଆଉ ଗୋଟେ ସାଇଟ୍ରେ ଛୋଲେ ଛୋଲେ ଭଟୁରେ ବି ଅଛି ତାଙ୍କୁ କିଏ ମାନେ ହୁଁ ଛୋଟ କଥା ଇଏ ଛୋଲେ ଭଟୁରେ ହଁ ତିରିଶ ଟଙ୍କା ପ୍ଲେଟ୍ ଆଉ ଚାଉମିନ୍ କହିପାରିବିନି ଏତେ କିନ୍ତୁ ତିରିଶ କି ଚାଳିଶ ଟଙ୍କା ହାଫ୍ ପ୍ଲେଟ୍ ଏମତି କିଛି ଅଛି ଅ ହଁ ହଁ ସେଇଟା ଦହିବରା ତ ବଢ଼ିଆ ମିଳେ ଯେ ବଟ୍ ଆମେ ରଖୁନୁ ଏବେ ବହୁତ ଫେମସ୍ ଗୁପଚୁପ୍ କୋଉଟା ଗୁପଚୁପ୍ ଟା ହଁ ଦହି ଗୁପଚୁପ୍ ଦହି ଗୁପଚୁପ୍ ହେଲେ କୋଡ଼ିଏ ଟଙ୍କା ଗୋଟେ ପ୍ଲେଟ୍ ଆଉ ନର୍ମାଲ୍ ପାଣି ବାଲା ଖାଇଲେ ବି ଏବେ ଦଶଟଙ୍କାରେ ଚାରିଟା ଦେଉଛନ୍ତି